ହଁ ମୁଁ କଲମି ଏବଂ ମଞ୍ଜିରୁ ଉଦ୍ଭିଦ ବୃଦ୍ଧି କରିବାକୁ ଚେଷ୍ଟା କରିଛି କାହିଁକି ନା ମୋତେ ଗଛ ବୃକ୍ଷ ମାନେ ବହୁତ ଭଲ ଲାଗନ୍ତି ମୁଁ ବିଭିନ୍ନ ପ୍ରକାର ଗଛ ମଧ୍ୟ ଲଗେଇଛି ମୁଁ ଗଛକୁ ଡାହି କାଟି ତା ଦେହରୁ ସେ ଡାଳମାନଙ୍କୁ କାଟି ସେହି ଡାଳମାନଙ୍କୁ ନେଇ ଗୋଟିଏ ପଲିଥିନରେ ବାଲି ଖତ ମାଟି ଏମିତି ସାର ଦେଇ ସେହି ଡାଳକୁ ପୋତିଥାଏ ତା'ପରେ ସେଇ ଡାଳରେ ପାଣି ଦେଇଥାଏ ଏବଂ ତାକୁ ଯେଉଁଠି ସୂର୍ଯ୍ୟଲୋକ ପଡ଼ୁଛି ସେଠି ରଖିଥାଏ ସୂର୍ଯ୍ୟାଲୋକ ଦ୍ଵାରା ଗଛ ଜଲଦି ବଢ଼ିଥାଏ ଏବଂ ସୁସ୍ଥ ରହିଥାଏ କାହିଁକିନା ସେ ଆମ ପରି ଖାଦ୍ୟ ଖାଇ ନଥାଏ ସେ ସେ ସୂର୍ଯ୍ୟ ଆଲୋକରୁ ହିଁ ଖାଦ୍ୟ ସଂଗ୍ରହ କରିଥାଏ ଏବଂ ବଢ଼ିଥାଏ ତା'ଭଳି ମୋତେ ଗଛ ବହୁତ ଭଲ ଲାଗେ ମୁଁ ଏମିତି ପ୍ରକ୍ରିୟାରେ କରିଥାଏ ଆଉ ମଧ୍ୟ ଏମିତି କଲା ପରେ ଗଛ ମଧ୍ୟ ଭଲ ବାଗରେ ବଢ଼ିଥାଏ ଆଉ ସେହି ଗଛରେ ମଧ୍ୟ ମୁଁ ବିଭିନ୍ନ ଆହୁରି ଅନେକ ଗଛ ମଧ୍ୟ କରିଥାଏ ତା'ପରେ ମଞ୍ଜିରୁ ମଧ୍ୟ ମୁଁ ଗଛ କରିଥାଏ ପ୍ରାୟ ଗଛ ପ୍ରାୟ ମୋ ଗଛରେ ତ ମଞ୍ଜି ଥାଏ ଆମେ ସେ ମଞ୍ଜି ସାହାଯ୍ୟରେ ଗଛକୁ ବଢ଼ାଇଥାଉ କିନ୍ତୁ ସବୁ ଗଛରେ ମଞ୍ଜି ସାହାଯ୍ୟରେ ଗଛ ହୋଇନଥାଏ ଆଉ କିଛି ଗଛରେ ମଧ୍ୟରେ କଲମି ସାହାଯ୍ୟରେ ଆମେ ଉଦ୍ଭିଦ